ହ୍ୟାଲୋ ହୋଟେଲ ଲାଣ୍ଡମାର୍କରୁ କହୁଛନ୍ତି କି ମୁଁ କିଛି ସମୟ ଆଗରୁ ଆପଣଙ୍କଠୁ ଖାଦ୍ୟ ଅର୍ଡ଼ର କରିକି ନେଇକି ଖାଇଥିଲି ଆଉ ବର୍ତ୍ତମାନ ମୁଁ ତା'ର ଫିଡ଼ବ୍ୟାକ ଦେବାକୁ ଚାହୁଁଛି ମୁଁ ଆପଣଙ୍କଠୁ ନେଇଥିଲି ବିରିୟାନୀ ଆଉ ଚିଲି ପନିର ଆଉ ଚିକେନ ଲଲିପୋପ ଆଉ ମସରୁମ୍ ଏହି ଚାରିଟା ଜିନିଷ ମୁଁ ନେଇଥିଲି ତ ବିରିୟାନୀଟା ମୋତେ ଟିକେ ଖରାପ ଲାଗିଲା ଚିକେନ ଗୁଡ଼ା ଟିକେ କଞ୍ଚା କଞ୍ଚା ଥିଲା ଭଲ ସେ ସିଝିନଥିଲା ଆଉ ମସଲା ବି ଟିକେ ବେଶି ହୋଇ ଯାଇଥିଲା ଆଉ ବାକି ପନିର ମସରୁମ୍ ଚିଲି ଏ ଚିକେନ ଲଲିପୋପ ଏସବୁ ମୋତେ ଭଲ ଲାଗିଲା ଆଉ ଟାଇମ୍ରେ ବି ଆପଣ ପହଞ୍ଚାଇ ଦେଇଛନ୍ତି ମୁଁ ଯେଉଁ ଟାଇମ୍ରେ କହିଥିଲି ଆଉ ଡେଲିଭରି ବି ଯିଏ ଦେବାକୁ ଆସିଲା ତାଙ୍କର ବି ବିହେବ୍ ଭଲ ଆଉ ସବୁ ଠିକଠାକ ଥିଲା